ଆଜିକାଲି ପିଲାମାନେ ଖେଳୁଥିବା କିଛି ନୂଆ ଗେମ୍ ହେଉଛି ଏଙ୍ଗରୀ ବାର୍ଡ଼ କାର ରେସ୍ ଲୁଡ଼ୁ କ୍ୟାଣ୍ଡି କ୍ରସ୍ ରିଏଲ୍ କ୍ରିକେଟ୍ ଟେମ୍ପଲ୍ ରନ ଟ୍ଵେଣ୍ଟି ନାଇନ୍ ପାଲ କ୍ରିକେଟ୍ ବବଲ୍ ସୁଟର ପବଜି ଲାଇଟ୍ ଫ୍ରି ଫାୟାର ବାଇକ୍ ରେସ୍ ଟକିଙ୍ଗ୍ ଟମ୍ ଚେସ୍ ରମି